ସେଇପାଇଁ ପ୍ରଥମେ ଆଗରୁ କିଛି ବି ବ୍ୟବସ୍ତା ଏତେ ନ ଥିଲା କେବଳ ଲୋକମାନେ ଚୁଲ୍ହିରେ ରୋଷେଇ କରିପାରୁଥିଲେ କିନ୍ତୁ ଏବେ ସବୁ ସରକାର ସବୁପ୍ରକାର ଜିନିଷ ବାହାର କଲେଣି ଇଣ୍ଡକ୍ସନ୍ ଗ୍ୟାସ୍ ହିଟର୍ ହିଟର୍ରେ ଲୋକମାନେ ରୋଷେଇ କରୁଥିଲେ କିନ୍ତୁ ଏବେ କରିପାରୁ ନାହାନ୍ତି କାହିଁକିନା ବିଜୁଳି ଉପରେ ସେମିତି କଟକଣା ଲାଗୁ ନ ଥିଲା ସେତେବେଳେ ହିଟର୍ରେ ରୋଷେଇ କରିଦେଉଥିଲୁ ଏବେ ତ ବିଜୁଳି ଉପରେ ବହୁତ କଟକଣା ଲାଗିଗଲାଣି ତେଣୁ ହିଟର୍ରେ ଆଉ ରୋଷେଇ କରିବା ସମ୍ଭବ ନୁହଁ ସେଇଥିପାଇଁ କାଠ ଚୁଲ୍ହା ଆଉ ଗ୍ୟାସ୍ ଚୁଲ୍ହା ଇଣ୍ଡକ୍ସନ୍ ଏଇଥିରେ ରୋଷେଇ କରୁଛୁ ଗ୍ୟାସ୍ ଯଦି ଲଗେଇକି ରୋଷେଇ କରୁଛୁ ଗରମ ଲାଗୁଛି ପଙ୍ଖା ଲଗେଇଲୁ ଗ୍ୟାସ୍ ଲିଭିଲା ତେଣୁ ଇଣ୍ଡକ୍ସନ୍ରେ ଆମେ ରୋଷେଇ କଲୁ ହିଟର୍ ଲଗେଇଲେ ଛୋଟ ଛୁଆଙ୍କ ପାଇଁ ବିପଦ ଆମେ ସିନା ଜାଣିଛୁ ଯେ ହିଟର୍ରେ ଆମେ ହାତ ଲଗେଇଛୁ ହାତ ମାରିବୁନି କିନ୍ତୁ ଛୋଟ ଛୁଆ ସେମାନଙ୍କର ତ ବୁଦ୍ଧି ନାହିଁ ନା କେତେବେଳେ ହାତ ମାରିଦେବେ କରେଣ୍ଟ୍ ଲାଗିଯିବ ସେଇଥିପାଇଁ ହିଟର୍ ବି ବ୍ୟବହାର କରିବୁନୁ କେବଳ କାଠ ଚୁଲ୍ହାରେ ରୋଷେଇ କରୁଛୁ ଆଉ ବେଳେବେଳେ ଗ୍ୟାସ୍ ଚୁଲ୍ହାରେ ଆଉ ଗ୍ୟାସ୍ ବି ଅଧିକ ରେଟ୍ ହେଇଗଲାଣି ଗଭ୍ମେଣ୍ଟ୍ ତ ଗ୍ୟାସ୍ ଦେଉଛନ୍ତି ଉଜାଲା ଗ୍ୟାସ୍ ଦେଉଛନ୍ତି କିନ୍ତୁ ନେଲାବେଳକୁ ଏଗାରଶହ ବାରଶହ ନେଉଛନ୍ତି ତ ଆମ ପରିବାର ପକ୍ଷରେ ସମ୍ଭବ ହେଉନି ତେଣୁ ଅଧିକାଂଶ ସମୟ ଆମେ ଇଣ୍ଡକ୍ସନ୍ ଆଉ ଚୁଲ୍ହା କାଠ ଚୁଲ୍ହାରେ ରୋଷେଇ କରୁଛୁ ଆଉ ଇଲେକ୍ଟ୍ରି ଜିନିଷ ହିସାବରେ ଆମେ ଫ୍ରିଜ୍ ବ୍ୟବହାର କରୁଛୁ ଆଉ ଗ୍ରାଇଣ୍ଡର୍ ବ୍ୟବହାର କରୁଛୁ ଆଗେ ତ ଲୋକ ପାଣି ମାଠିଆରେ ମାଟି ମାଠିଆରେ ରଖିକି ପିଉଥିଲେ ଖରାବେଳେ ଆସିଲେ କୁଆଡୁ ପରିଶ୍ରମ କରିକି ସେଇ ମାଠିଆ ପାଣିକି ପିଉଥିଲେ ଯଦି ସେ ମାଠିଆର ପାଣି ଭରି ହେଇଛି ତ ଥଣ୍ଡା ଅଛି ଯଦି ନାହିଁ ପିଇବାପାଇଁ ହଇରାଣ ହେଉଥିଲେ କିନ୍ତୁ ଏବେ ବୋଟଲ୍ରେ ପାଣି ପୁରେଇଲେ ଫ୍ରିଜ୍ରେ ଥୋଇଲେ ଥଣ୍ଡା ପାଣି କି ପିଉଛନ୍ତି ବିରି ବାଟିକି ଚାଉଳ ବାଟିକି ସେତେବେଳେ ପିଠା କରିବାକୁ ପଡ଼ୁଥିଲା ବଡ଼ି କରିବାକୁ ପଡ଼ୁଥିଲା କଷ୍ଟ ବହୁତ ହେଉଥିଲା ଲୋକ ଯଦି ପିଠା କରିବାପାଇଁ ଖାଇବାପାଇଁ ଇଚ୍ଛା କରୁଥିଲେ କିନ୍ତୁ କରିବାପାଇଁ ଇଚ୍ଛା କରୁନଥିଲେ କାହିଁକିନା କଷ୍ଟ ଅଧିକ କଷ୍ଟ ହେଉଥିଲା ବାଟିବାପାଇଁ ଏବେ କିନ୍ତୁ ଗ୍ରାଇଣ୍ଡର୍ ଅଛି ସାଙ୍ଗେସାଙ୍ଗେ ବିରି ଭେଦିଲେ ଚାଉଳ ଭେଦିଲେ ବାଟିକି ପିଠା କରିଲେ ପାରିବାପତ୍ର ଆମର ହାଟରୁ ଆମେ କିଣିକି ଆଣିବୁ ଆଜି ଆଣିବୁ ପୁଣି ଆଠଦିନ ପରେ ହାଟକୁ ଯିବୁ ପାରିବା କିଣିବାପାଇଁ ଆଠ ଦିନ ଭିତରେ ଏଇ ଯୋଉ ପାରିବା ଆମେ ଆଣିଲୁ ଏଇ ଆଠଦିନ ରହିବନି ନଷ୍ଟ ହେଇଯିବ ତେଣୁ ତା'କୁ ଫ୍ରିଜ୍ ଭିତରେ ପୁରେଇଲୁ ସେ କିଛି ଦିନ ଆଠଦିନ ଦିନ ଯଦିଓ ନ ହେଲା ଛଅ ସାତ ଦିନ ତା'କୁ ଖାଇଲୁ ଆଉ ଗୋଟେ ଦିନ ସର୍ଟ ହେଲେ ହେଲା